ବାପ ଘରୁ ପ୍ରଥମେ ଶାଶୁ ଘରକୁ ଆସିଲା ପରେ ବହୁତ କଷ୍ଟ ଲାଗେ ବାପ ମାଆ ଭାଇ ଭଉଣୀ ଦାଦା ଖୁଡ଼ି ଜେଜେମା ଜେଜେବାପା ଏମାନଙ୍କୁ ଛାଡ଼ିକି ଆସିକି ପ୍ରଥମଥର ରହିବାକୁ ବହୁତ କଷ୍ଟ ଲାଗେ ତା'ପରେ ଶାଶୁ ଘରେ ଆସିକି ଶାଶୁ ଶ୍ୱଶୁର ଯାଆ ଦିଅର ଦେଢ଼ଶୁର ସମସ୍ତେ ନଣନ୍ଦ ନଣନ୍ଦେଇ ଏମାନଙ୍କ ସହିତ ପୁଣି ମିଳାମିଶା କରିବାକୁ ଟାଇମ୍ ଲାଗେ ନୂଆ ନୂଆ ସେମାନଙ୍କୁ ଦେଖିଲେ ଡର ଲାଗେ ତାଙ୍କ ସାଙ୍ଗରେ ମିଶିକି କଥା ହୋଇସରିଲା ପରେ ତା'ପରେ ତାଙ୍କ ସହିତ ମିଶିଲା ପରେ କଥା ହୋଇସାରିଲା ପରେ ସ୍ଵାମୀ ତା'ପରେ ଆସ୍ତେ ଆସ୍ତେ ଧୀରେ ଧୀରେ ମାନେ ଡରଟା ଯାଏ ତଥାପି ବହୁତ ଦିନ ପରେ ବାପା ମାଆଙ୍କୁ ଛାଡ଼ିକି ଆସିଲା ପରେ ବହୁତ କଥା ବହୁତ ଦିନ ମନେ ପଡ଼ିଯାଏ ବାପା ମାଆଙ୍କ କଥା ମନେ ପଡ଼େ ଭାଇ ଭଉଣୀଙ୍କ କଥା ମନେ ପଡ଼େ ସେଥିପାଇଁ ବହୁତ ଦୁଃଖ ଲାଗେ ଯେତେ ହେଲେ ତ ଝିଅ ଜନ୍ମ ପରଘରକୁ ଯାହା ହେଲେ ବି ବାପା ମାଆଙ୍କୁ ଛାଡ଼ିକି ଆସିବାକୁ ପଡ଼ିବ କ'ଣ କରାଯିବ ସେଥିପାଇଁ ବାପା ମାଆଙ୍କୁ ଛାଡ଼ିକି ଶାଶୁ ଘରେ ରହିକି ବହୁତ ମ୍ୟାନେଜ୍ କରିବାକୁ ପଡ଼ିବ ବହୁତ ଦୁଃଖ କଷ୍ଟ ସହିବାକୁ ପଡ଼ିବ ଦୁଃଖ କଷ୍ଟ ସହିଲା ପରେ ତା'ପରେ ଯାଇକି ତୁମେ ଏବେ ଯେମିତି ବାପ ଘର ଛାଡ଼ିକି ଆସିକି ଶାଶୁ ଘରେ ରହିଲେ ବାପ ଘର ଭି କଥା ବୁଲିକି ଶାଶୁ ଘର ବି ଏହିଟା ନିଜର ହୋଇଗଲା ଏବେ ବାପ ଘରକୁ ଯିବାକୁ ବି ଇଚ୍ଛା ହେଉନି ପିଲା ଛୁଆ ଘର ସଂସାର କଥା ଛାଡ଼ିକି କୁଆଡ଼େ ଯାଇକି ରହିବ ଆଉ ସମସ୍ତେ ସବୁ ଭାବି ଚିନ୍ତିକି ଘର କଥା ସବୁ ଛୁଆଙ୍କ କଥା ଛୁଆଙ୍କୁ ଛାଡ଼ିକି ଯାଇକି କୁଆଡ଼େ ରହିବ ଛୁଆ ପାଠ ପଢ଼ିବେ ସ୍ଵାମୀ ଖାଇବାକୁ ହଇରାଣ ହେବେ ଛୁଆ ମାଆ ଗଲେ ଛୁଆ ହଇରାଣ ହେବେ ଶାଶୁ ଶ୍ୱଶୁର ହଇରାଣ ହେବେ ଯାଆ ଦେଢ଼ଶୁର ଦିଅର ଏମାନେ ବି ଖାଇବା ପିଇବାକୁ ଆଉ କୁଆଡ଼େ ଯାଇକି ରହିବ ସବୁ ଛାଡ଼ିକି ରହିବାକୁ ମନକୁ ବୁଝାଇକି ଆମେ ରହିବାକୁ ଯାଇଲୁ ଆଉ